ହ୍ୟାଲୋ

ହ୍ୟାଲୋ ହଁ ହଁ ଯିମା କେଭେ ଯିମା ହଁ ଯିମା କେତେ ବଜେ ଯିମା ସାତ୍ ବଜେ ହଁ ଯିମା ଯାହା ଯାହା ମିଲ୍ବା ସବୁ ଖାଏମା କେଁଥି ଯିମା ହ୍ୟାଲୋ ବାଇକ୍ରେ ମୋର୍ ସ୍କୁଟିରେ ଯିମା କେତେ ଦୁହିଟା

ଆଉ କେ କେ ଯିବେ କେଁ ହଁ ସେ ଦୁହିଟା ଯିମା ଟିକେଟ୍ କାଟ୍ବାର୍କେ ପଏସା ରଖିଚୁ କେତେ ଟଙ୍ଗା ନେବା

ହଁ କେତେ ଲାଗ୍ବା ପାଞ୍ଚ୍ ହଜାର୍ ଧରିଥିମା ତ

ମୁଇଁ ହେନୁ ଡ୍ରେସ୍ ଆନ୍ମି ବଲୁଛେଁ ବଲାଙ୍ଗୀର୍ରୁ ହଁ ଦେଖିଛେଁ ତିରିଶ୍ କିଲୋମିଟର୍ ହେବା

ହଁ ମୁଇଁ ଡ୍ରେସ୍ ଫେର୍ ଘିନ୍ମି ତୁମେ ବି ଘିନ୍ବ ଶସ୍ତା ବେଶି ଯେ ହେନ ଅଫର୍ ମିଲ୍ସି ଗୁଟେ ଜାଗାରେ ହଁ ବିଗ୍ ବଜାରରେ

ହଁ ହଁ ଧରିଥିବ ପଏସା

ଚପଲ୍ ବି ଘିନି ଆନ୍ମାନ ହଁ ହେନ ସବୁ ଭଲ୍ ଭଲ୍ଟା ମିଲ୍ସି ହଁ ହଁ ହଁ ରଖୁଚେଁ